ଆମର ଅନେକ କବି ଅଛନ୍ତି ପ୍ରକାର କବି ଅଛନ୍ତି କିନ୍ତୁ ମୋତେ ସାରଳା ଦାସ ଆଦିକବି ସାରଳା ଦାସ କୁ ଭଲ ଲାଗେ କାରଣ ସେ ହଉଛନ୍ତି ଓଡ଼ିଶା ସାହିତ୍ୟ ଆଦିକବି ସାରଳା ଦାସ ଜଗତସିଂପୁର ଜିଲ୍ଲା ଝଙ୍କଡ଼ ଝଙ୍କଡ଼ ମାଁ ସାରଳା ଙ୍କ ପୀଠ ନିକଟବର୍ତ୍ତୀ କନକପୁର ପାଟଣା ଗ୍ରାମରେ ପଞ୍ଚଦଶ ଶତାବ୍ଦୀ ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କର ବାଲ୍ୟନାମ ଥିଲା ସିଦ୍ଧେଶ୍ଵର ପରିଡ଼ା କବି ସାରଳା ବାଲ୍ ଦାସ ନିଜକୁ ବାରମ୍ବାର ଅପଣ୍ଡିତ ଭାବରେ ପରିଚୟ ଦେଉଥିଲେ ସେଥିପାଇଁ ତାଙ୍କୁ ତାଙ୍କୁ ନିଜକୁ ବାରମ୍ବାର ଅପଣ୍ଡିତ ଭାବରେ ପରିଚାଳନା କରୁଥିଲେ ବାସ୍ତବରେ ଦୃଷ୍ଟିରୁ ସେ ଥିଲେ ଜଣେ ସୁପଣ୍ଡିତ ବ୍ରହ୍ମହଶାସ୍ତ୍ର ଦର୍ଶୀ ଏବଂ ଓଡ଼ିଶା ସାହିତ୍ୟ ମହାକବି ଭାରତବର୍ଷର ସମସ୍ତ ଆଞ୍ଚଳିକ ଭାଷା ମଧ୍ୟ ସର୍ବ ପ୍ରଥମେ ଏକ ପୂର୍ଣ୍ଣାଙ୍ଗ ଭାର ମହାଭାରତ ରଚନା କରି ସେ ସମଗ୍ର ଭାରତୀୟ ସାହିତ୍ୟ ଯେ ର ରଚନା କରିଥିଲେ ଯେଉଁ କୀର୍ତ୍ତି ସେହି ସମଗ୍ର ଭାରତୀୟ ସାହିତ୍ୟ ଯେଉଁ କୀର୍ତ୍ତି ମାନ ସ୍ଥାପନ କରିଥିଲେ ତାହା ଆଜି ଆମେ ସମସ୍ତେ ମନେରଖି ବିସକୃତ କରିଥାଉ ତେଣୁ ମୋତେ ସାରଳା ଦାସ ଙ୍କୁ ଭଲ ଲାଗେ